ମୁଁ ରୋଷେଇ କରିବା ସମୟରେ କଢ଼େଇ ଡ଼େକ୍ଚି ପାତିଆ ଚଟୁ ଡଙ୍କା ଏହିପରି ସମସ୍ତ ଜିନିଷ ବ୍ୟବହାର କରିଥାଏ ଏବଂ ଏହାବ୍ୟତୀତ କଂସାରେ ତିଆରି ଥାଳି ଗିନା ଚାମଚ ଗ୍ଲାସ୍ ଏପରିକି ଅନେକ ଜିନିଷ ବ୍ୟବହାର କରିଥାଏ ଏହି କଂସା ଥାଳିରେ ଭୋଜନ କରିବା ଦ୍ୱାରା ଏହି ଥାଳିରେ ଖାଇବା ଦ୍ୱାରା ରୋଗ ନାଶକ ହୋଇଥାଏ ଏହାବ୍ୟତୀତ କଂସା ଗ୍ଲାସରେ ପାଣି ପିଇଲେ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ଏହାଫଳରେ ଆମେ କଂସାର ସାମଗ୍ରୀ ଗୁଡ଼ିକ ବ୍ୟବହାର କରିଥାଉ